ଅବଶ୍ୟ ମୁଁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଛି ଏବଂ ଓଡ଼ିଆରେ ମଧ୍ୟ ପ୍ରଥମରୁ ଲେଖିବା କହିବା ଆଉ ଶିଖିବା ମଧ୍ୟ ଆମ ଘରେ ହୋଇଛି ଆଉ ମୁଁ ମଧ୍ୟ ଓଡ଼ିଆ ସ୍କୁଲରେ ପାଠ ପଢ଼ିଛି ଯେହେତୁ ମୋର ବାପା ମାଆ ଓଡ଼ିଆ ଘରେ ଆମର ସମସ୍ତେ ଓଡ଼ିଆରେ କଥାବାର୍ତ୍ତା କରୁ ତେଣୁ ମୁଁ ଓଡ଼ିଆରେ କ ସ୍କୁଲରେ ଯେତେବେଳେ ମୁଁ ଆଡ଼ମିସନ୍ କଲି ତାପରେ ଓଡ଼ିଆର ବିଭିନ୍ନ ବହି ପଢ଼ିଲି ଶିକ୍ଷକଙ୍କ ସହିତ ବିଭିନ୍ନ ଆଲୋଚନା ମଧ୍ୟ କଲି ଆଉ ଯେତେବେଳେ ମୁଁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଏ ଲୋକମାନଙ୍କୁ ସେଥିରେ ମଧ୍ୟ ମୁଁ ଓଡ଼ିଆରେ କୁହେ ତେଣୁ ଲୋକମାନେ ମଧ୍ୟ ମୋତେ ଓଡ଼ିଆରେ ମୋତେ କୁହନ୍ତି ଆଉ ବିଭିନ୍ନ ମୋତେ ପ୍ରଶ୍ନ ପଚାରନ୍ତି ଆଉ ତାର ଉତ୍ତର ମଧ୍ୟ ଯଥା ରୀତିରେ ମୁଁ ଦେଇଦିଏ ତେଣୁ ଓଡ଼ିଶା ଯେହେତୁ ଓଡ଼ିଆ ଓଡ଼ିଆ ଓଡ଼ିଆ ଲାଙ୍ଗୁଏଜଟି ଓଡ଼ିଶାରେ ହିଁ ପ୍ରଚଳିତ ଆଉ ଏଇ ଲାଙ୍ଗୁଏଜଟି ଅନ୍ୟ ରାଜ୍ୟରେ ଗଲେ ପ୍ରାୟ ଲୋକମାନେ କୁହନ୍ତି ନାହିଁ ତେଣୁ ଓଡ଼ିଶାରେ ଯେହେତୁ ଆମେ ରହୁଛୁ ସମସ୍ତେ ଓଡ଼ିଆ ଭାଷାକୁ ଆମେ ସମସ୍ତଙ୍କ ଭିତରେ ଆଦୃତ୍ବ କାରିଆସିଛୁ ଏଥିରେ ସେଥିପାଇଁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ଆମେ ହେଉନାହୁଁ